ଆମ ପଶୁମାନେ କିପରି ପ୍ରଶାସନ କରିବା ଆମେ ପଶୁ ଚାଷ ଟାଇମ୍ରେ ଛାଡ଼ିବା ନାହିଁ ଚାଷ ଟାଇମ୍ରେ ଛାଡ଼ିଦେଲେ ପଶୁମାନେ ଫସଲ ନଷ୍ଟ କରିଦେବା ନଷ୍ଟ କରିଦେଲେ ଆମେ କେଉଁଠୁ ଫସଲ ମଳିବ ସେଥିପାଇଁ ଆମ ପଶୁ ଛାଡ଼ିବା ନାହିଁ ପଶୁ ନିଜ ନିଜ ଅଟକାଇକରି ଯତ୍ନ କରିବାର ଅଛି ଖାଦ୍ୟ ଦେବାର ଅଛି ସେଥିପାଇଁ ପଶୁ ଚାାଷ ଟାଇମ୍ରେ ଛାଡ଼ିବା ନାହିଁ ଆଉ ଆମର ପଶୁ ସୁରକ୍ଷା କେମିତି କରିବା ଆମ ପଶୁର ଯଦି ଦେହ ଖରାପ ହେବା ସେ କେମିତି ଜାଣିବା ସେ ପଶୁ ଚାଲି ପାରୁନାହାନ୍ତି ଖାଉନାହିଁ ସେ ସେ ଦେଖିକରି ଜାଣିଯିବା ଆମର ପଶୁର ଦେହ ଖରାପ ହେଲା ପଶୁ ଦେହ ଖରାପ ହୋଇଗଲେ ଆମେ ଡାକ୍ତର ପାଖକୁ ଯିବାକୁ ପଡ଼ିବ ସେ ଡାକ୍ତର ଦେଖାଇକରି ତାଙ୍କ ଟ୍ରିଟମେଣ୍ଟ କରିବାକୁ ହେବ ଔଷଧ ଦେବାକୁ ହେବ ଔଷଧ ଦେଲେ ପଶୁମାନେ ଛାଡ଼ିିଯିବେ ଏଭଳି ଆମର ପଶୁଙ୍କ ଯତ୍ନ ନେବା ପଡ଼ିବ